କିଏ କହୁଥିଲେ ଜାଣିପାରିଲିନି ଆପଣ କିଏ କହୁଥିଲେ ଓଃ ବିଶ୍ୱର ବାପା କହୁଥିଲେ ହଁ କଣ ପାଇଁ କଲ୍ କରିଥିଲେ କେଉଁ ବିଷୟରେ ଜାଣିବା ପାଇଁ ଚାହୁଁଥିଲେ ସାହିତ୍ୟରେ ସେ ରଖିଛି ପଚାଶରୁ ପଚିଶ୍ ସେ ବ୍ୟାକରଣରେ ତା ର ଟିକେ ସେ ଦୁର୍ବଳ ଅଛି ତେଣୁ ବ୍ୟାକରଣ ତାକୁ ଟିକେ ବୁଝେଇବେ ଆଉ ସେଇ ବ୍ୟାକରଣରେ ଟିକେ ତାକୁ ପଢ଼େଇବାକୁ ଚେଷ୍ଟା କରିବେ ତାହେଲେ ସିଏ ଠିକ୍ ଟାଇମ୍ ରେ ତା ର ଗଣିତରେ ସେ ଭଲ କରିଛି ପଚାଶରୁ ଚାଳିଶ ମାର୍କ୍ ରଖିଛି ଆଉ ଟିକେ ଚେଷ୍ଟା କଲେ ତାଠୁ ଭଲ ହେଇପାରିବ ଆଉ ମୁଁ ପଢ଼ଉଛି ସିଏ ତ ପ୍ରାୟ ସମୟ କ୍ଲାସ୍ କୁ ଆସୁନି ଆଉ ତେଣୁ ତାକୁ ସବୁଦିନ ସ୍କୁଲ୍ କୁ ପଠେଇଲେ ସିନା ମୁଁ ତାକୁ ପଢ଼େଇବି ସବୁ ପିଲା ପଢୁଛନ୍ତି ତ ସେ ସ୍କୁଲ୍ ଆସିଲେ ମୁଁ ତାକୁ ପଢ଼େଇପାରିବି ନା ନା ସେ ତ ସ୍କୁଲ୍ ଆସୁନି ଇତିହାସରେ ସେ ପନ୍ଦର ରଖିଛି ପଚିଶିରୁ ହଁ ସେ ଭଲ କରିଥିଲା କିନ୍ତୁ ମୌଖିକରେ ସେ କିଛି ଉତ୍ତର ଦେଇ ପାରିନଥିଲା ସେଥିପାଇଁ ଟିକେ କମିଯାଇଛି ଆଉ ଇଂଗ୍ଲିଶ୍ ରେ ସେ ରଖିଛି ପଚାଶରୁ ତିରିଶି ମାର୍କ ଏଇଟା ବି ସେହି ସାହିତ୍ୟ ପରି ତା ର ବ୍ୟାକରଣରେ ଟିକେ ଅସୁବିଧା ହେଉଛି ତ ସେଥିପାଇଁ ବ୍ୟାକରଣ ପ୍ରତି ଟିକେ ଧ୍ୟାନ ଦେଲେ ସେ ଟିକେ ଭଲ କରିପାରିବ ଭଲ ପଢୁଛି କିନ୍ତୁ ଆଉ ଟିକେ ଧ୍ୟାନ ଦେଲେ ତା ପ୍ରତି ସେ ଆଉ ଟିକେ ଭଲ କରିପାରିବ ହଁ ଏବେ ତ ଏବେ ତ ସବୁ ଦଣ୍ଡବିଧାନ ହଟିଯାଇଛି ଏବେ ତ ଦଣ୍ଡମୁକ୍ତ ଏରିଆ ହୋଇଯାଇଛି ତ ତମେ ହିଁ ତାଙ୍କୁ ଟିକେ ଭଲରେ ଟିକେ ଦେଖାଶୁଣା କରିବ ଘରେ ସେ କେତେ ସମୟ ପାଠପଢୁଛି କେଉଁ ପାଠ ଟା କେତେ ସମୟ ପଢୁଛି ତ ତମେ ଟିକେ ଦେଖିବ ବାପା ମାଁ ଅଭିଭାବକ ହେଇକି ଅଛନ୍ତି କଣ ପାଇଁ ସେ ପାଠ ପଢୁଛି କେତେ କେତେ ସମୟ ଟିଭି ଦେଖୁଛି କେତେ ସମୟ ମୋବାଇଲ୍ ଦେଖୁଛି ଏଥିପ୍ରତି ତମେ ଟିକେ ଧ୍ୟାନ ଦେବ ନହେଲେ ସିଏ ତ ତା ଇଚ୍ଛା ଅନୁସାରେ ବହି ଟାକୁ ଖୋଲିଦେବ ପାଠ ପଢୁଛି କି ନାଇଁ ସେ ତମେ ଦେଖିବ ସେ ଭୂଗୋଳରେ ରଖିଛି ପଚିଶିରୁ ବାଇଶ

ସଂସ୍କୃତରେ ରଖିଛି ସେ ପଚାଶରୁ ପଇଁତିରିଶି ଏଇଟା ସହଜ ହେଲେ ମଧ୍ୟ ଏଇଟା ସହଜ ହେଲେ ମଧ୍ୟ ସେ ଲେଖିବା ସେ ମାନେ ପ୍ରଶ୍ନକୁ ପଢିକି ଲେଖି ପାରୁଛି କିନ୍ତୁ ତାକୁ ସଂସ୍କୃତ ଭଲରେ ତାକୁ ଗୋଟେ ପ୍ରଶ୍ନ ପଚାରିଲେ ତା ର ଉତ୍ତର ସେ ଦେଇପାରୁନି କି ସେ ଭଲରେ ପ୍ରଶ୍ନ ଟାକୁ ପଢିପାରୁନି ଓଡ଼ିଆରେ ଲେଖା ହେଲେ ମଧ୍ୟ ମୁଁ ତାକୁ କହିଲି ତାପରେ ସେ ତାର ଲେଖିଦେଲା ଉତ୍ତର ଟା କିନ୍ତୁ ମୁଁ ତ ତାକୁ ପ୍ରଶ୍ନ ଟା ପଚାରୁଛି ନା ମୁଁ ଆଉ କଣ ତା ଉତ୍ତର ଟା କହିଦେବି କି ମୌଖିକରେ ସିଏ ଯେଉଁଟା ଚେଷ୍ଟା କରିବ ତା ର ସେଇ ଅନୁସାରେ ତାକୁ ମିଳିବ ମାର୍କ ଆଉ ସେ ନ ଲେଖିଲେ ମାନେ ନ କହିଲେ ମୁଁ କେମିତି ମାର୍କ ଦେବି ଲେଖିବାରେ ମୁଁ ତାକୁ ସାହାଯ୍ୟ କରିଦେବି ହଁ ମୁଁ ଦେଖୁଛି କିନ୍ତୁ ତମର ଦାୟିତ୍ଵ କଣ ବାପା ମାଁ ହେଇକି ଅଛ ଅଭିଭାବକ ହେଇକି ଅଛ ତା ର ଦାୟିତ୍ଵ ତମର ପିଲା ତ ଏଠି ବହୁତ ପିଲା ଅଛନ୍ତି ମୁଁ ସବୁ ପିଲାଙ୍କୁ ଦେଖିବି ନା କେବଳ ବିଶ୍ଵକୁ ଦେଖିବି ହଁ ହଁ ମୁଁ ଦେଖିବି ଆଉ ତା ମାଁ କୁ ବି ଟିକେ କୁହନ୍ତୁ ସେ କେଉଁ ବିଷୟ କେତେ ସମୟ ପଢୁଛି ଆଉ କେଉଁ ବିଷୟରେ ସେ ଟିକେ ଦୁର୍ବଳ ଅଛି ସେ ବିଷୟରେ ସିଏ ଦେଖିବେ ଆଉ ସିଏ ମୋ ସହିତ କଥା ହେବେ କାରଣ ମାଁ ଠୁ ହିଁ ଶିଶୁ ସବୁ କିଛି ଶିଖେ ହଁ ସବୁବେଳେ ସବୁବେଳେ ସବୁବେଳେ ତାକୁ ଘରକୁ ଦିଆହେଉଛି ପାଠ କିନ୍ତୁ ସେ କୌଣସି ପାଠ କରିକି ଆଣୁନି ମୁଁ କହୁନଥିଲି ମୁଁ ତ ମୁଁ ଆପଣଙ୍କୁ ଫୋନ୍ କରିବାକୁ ଯାଉଥିଲି କିନ୍ତୁ ଆପଣ ଫୋନ୍ କଲେ ସେଥିପାଇଁ ମୁଁ ଏବେ କହୁଛି ଏବେ ତ ପିଲାଙ୍କର ପରୀକ୍ଷା ଫଳ ବାହାରିଲା ମୁଁ କଲ୍ କରୁଛି ସମସ୍ତଙ୍କୁ ଜଣ ଜଣଙ୍କୁ ହଉ ଠିକ୍ ଅଛି